ବଉଦ ଜିଲ୍ଲାରେ ମୁଖ୍ୟ ମନୋରଞ୍ଜନ ବା କାର୍ଯ୍ୟକଳାପ ଗୁଡ଼ିକ ହେଲା ଆମ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକ ହେଲା ଏଇ ଗୋଟେ ଆମର ବଉଦ ଜିଲ୍ଲାର ହେଉଛି ମହୋତ୍ସବ ପୁସ୍ତକ ମେଳା ଏଗୁଡ଼ିକରେ ବହୁତ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ହୁଏ ବହୁତ ମାନେ ବହୁତ ଆଡ଼ୁ ଦେଖି ଆସନ୍ତି ଆଉ ମନୋରଞ୍ଜନ କରିକି ଯାଆନ୍ତି ଆଉ ଖେଳିବା ପାଇଁ ପାର୍କ ମଧ୍ୟ ଅଛି ବୁଲା ବୁଲି କରିବା ପାଇଁ ଆଉ ସବୁ ଏମିତି ସୁବିଧା ଅଛି ଓ ଆମ ଏଇ ନାଏକ ପଡ଼ା ଗୁମ୍ଫା ଯେଉଁଥିରେକି ଆମର ମକର ଯାତ୍ରା ହୁଏ ବା ସେଇଠି ନାମ ଯଜ୍ଞ ହୁଏ ଏମିତି ବହୁତ ଗୁଡ଼ାଏ ମାନେ ଉପର ଉପରକୁ ଯିବା ପାଇଁ ସୁବିଧା ଅଛି ସେଇ ଯେଉଁ ପାହାଡ଼ ଉପରକୁ ଯାଇ ସେଇଠି ବହୁତ ମାନେ ଗୋଟିଏ ଗୁମ୍ଫା ଅଛି ସେଇ ଗୁମ୍ଫା ଭିତରକୁ ଗଲେ ସେଇଠି ତଳକୁ ବାହାରିବା ପାଇଁ ମଧ୍ୟ ବାଟ ଅଛି ଆଉ ଏଇ ଆମର ଯୋଉ ଡ଼ୁଙ୍ଗୁରୁଗୁଡ଼ାରେ ମଧ୍ୟ ସେମିତି ବହୁତ ବଡ଼ ପାହାଡ଼ ଅଛି ଆଉ ସେ'ଠିକୁ ବି ମଧ୍ୟ ସମସ୍ତେ ବୁଲି ଯାଆନ୍ତି ବହୁତ ବହୁତ ଆଡ଼ୁ ମାନେ ବହୁତ ଦେଶରୁ ବାବା ମାନେ ଆସିକି ବି ମଧ୍ୟ ସେଇଠି ବସ ବାସ କରୁଛନ୍ତି ଏମିତି ବହୁତ ଭଲ ଲାଗେ ଆଉ ବହୁତ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ମଧ୍ୟ ସେଇଠି ବି ହୁଏ